ଭାରତର ସରକାରୀ ଭାଷା ଗୁଡ଼ିକ ହେଲା ହିନ୍ଦୀ ଇଂଲିଶ ଏବଂ ଦେଶର ଅନ୍ୟ କେତେକ ସାଧାରଣ କଥିତ ଭାଷା ଗୁଡ଼ିକ ହେଲା ଆମର କେତେ ରହିଛି ଓଡ଼ିଆ କେତେ ବଙ୍ଗାଳି କେତେ ତେଲୁଗୁ କେତେ ମରାଠୀ ଆଉ କେତେକ ଜାଗାରେ ହିନ୍ଦୀ କେତେକ ଜାଗାରେ ଇଂଲିଶ ମଧ୍ୟ ବ୍ୟବହାର କରାଯାଏ ଆଉ ଉର୍ଦ୍ଦୁ ମଧ୍ୟ ବ୍ୟବହାର କରାଯାଏ